ହଁ ଆଜ୍ଞା କୁହନ୍ତୁ ଅଛି ସମ୍ବାଦ ଅଛି ଧରିତ୍ରୀ ଅଛି ଇଂଗିଲିସ ଦ ହିନ୍ଦୁ ଅଛି ସେ ତିରିଶ ଚାଳିଶ ଏମିତି ଆଇବ ହଁ ସେ ନ୍ୟୁଜ ପେପର ରେ ଥିବ ଜବ ମିଳିବାଟା ସବୁ ହଁ ହଁ ମିଲିଯିବ ହଁ ଅଛି ହଁ ସଂଖ୍ୟା ଗ୍ୟାରେଜ ଅଛି ହଁ ଅଛି ସବୁ ପ୍ରକାରର ନ୍ୟୁଜ ପେପର ଅଛି ଆମ ଏଇଠି ଏମିତି ଷୋହଳ ପନ୍ଦର ଷୋହଳ ଟା ଥିବ ହଁ ଆଉ ସେ ସେଥିରେ ସବୁ ଥିବ ଆପଣ ଜବ ଡେଲିର ନ୍ୟୁଜ ପଢ଼ିପାରିବେ କଣ ହୋଉଛି କି ନାହିଁ ଖେଳ ଖେଲ ରେ ଖେଲର ଖେଲ ର ବି ନ୍ୟୁଜ ସେଠି ଥିବ ସବୁ ବିଷୟରେ ଜାଣିପାରିବେ କଣ କୋଉଠି ହୋଉଛି କି ନାହିଁ ହଁ ଠିକ ଅଛି